ନୃତ୍ୟ ଲୋକମାନଙ୍କୁ ସୁସ୍ଥ ରଖିବ କାରଣ ଲୋକମାନେ ପିଲାମାନେ ବି ହୁଅନ୍ତୁ ନୃତ୍ୟ ଯେତେବେଳେ ଆମେ ନାଚିଥାଉ ଆମ ବଡ଼ିର ବଡ଼ିର ଟ୍ରାଞ୍ଜାକ୍ସନ୍ ଠିକ୍ ଭାବରେ ରହେ ଯେମିତିକି ଆମର ବ୍ଲଡ଼୍ ସରକ୍ୟୁଲେସନ୍ ହେବା ଆମ ଆମ ଦେହର ପାର୍ଟ୍ ସବୁ ସରକ୍ୟୁଲେସନ୍ ହେଇକିରି କାମ କରିବା ଏସବୁ ଦ୍ଵାରା ଆମ ବଡ଼ିକି କୁଲ୍ ଲାଗେ ଫୁର୍ତ୍ତି ବି ଲାଗେ ଯେଉଁଥିପାଇଁ ଆମେ କାମ ଧାମ କରିପାରୁ କି ଲୋକମାନେ ବି ଏସବୁ ନାଚ ଦେଖିଦେଲେ ବହୁତ ଖୁସି ହେଇଯାଆନ୍ତି ଆଉ ବହୁତ ଫ୍ରି ବି ହେଇଯାଆନ୍ତି କାରଣ ମନ ଗୋଟେ ଏମିତି ଜିନିଷ ଯେତବେଳ ଭାଙ୍ଗି ଯାଇଥାଏ କି କୌଣସି ଷ୍ଟ୍ରେସ୍ ଥାଏ କି କୌଣସି ଚିନ୍ତାରେ ଆମେ ରହିଥାଉ ସେତେବେଳେ ଆମେ ନୃତ୍ୟକୁ ପ୍ରାଧାନ୍ୟ ଦେଉ ନୃତ୍ୟ ଦେଖିସାଇଲା ପରେ ମନ ଖୁସି ହୋଇଯାଇ ମନ ଆତ୍ମା ହେଉଛି ସବୁଠୁ ବଡ଼ ମନ ଆଉ ଆତ୍ମା ମନରେ ଯଦି ଖୁସି ଆସିବ ତା'ହେଲେ ଆମେ ଜୀବନର ଯେକୌଣସି କାମ କଲେ ଆମକୁ ବାଧା ଲାଗିବନି କି ଆମକୁ ଥକ୍କା ଲାଗିବନି ଯଦି ଥକ୍କା ଲାଗିଲା ତ ଆମେ ଯେତେବେଳେ ଟିଭି ବି ଦେଖୁ ଆମେ ଆମ ଏଜ୍ର କଥା କହୁଛୁ ଆମକୁ ଯେତେବେଳେ ଥକ୍କା ଲାଗୁଛି କି କିଛି କାମ କରି ବିରକ୍ତି ଲାଗୁଛି ଆମେ କ'ଣ କରୁଛୁ ନା ଟିଭି ଲଗାଉଛୁ ତା'ଦେହରେ ନାଚ ବି ଲଗାଇ ଦେଉଛୁ ନୃତ୍ୟ ଦେଖୁଛୁ ନୃତ୍ୟ ଦେଖିବା ଦ୍ଵାରା ଆମକୁ ଖୁସି ଲାଗୁଛି ମନ ପ୍ରଫୁଲ୍ଲିତ ହେଇଯାଉଛି ଆଉ ମନଟା ଆନନ୍ଦ ଭାରିଯାଉଛି ଆନନ୍ଦ ଭରିବା ଦ୍ଵାରା ଆମକୁ ଆଗକୁ ନେବା ପାଇଁ ସାହାଯ୍ୟ କରୁଛି ଯାହାକି ଲୋକମାନେ ବି ସେମିତି ଲୋକମାନେ ବି ଯେକୌଣସି ଥକ୍କାରେ ଥାଆନ୍ତୁ ସେମାନେ ବି କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ଆମ ଗ୍ରାମରେ ହେଲେ ସେମାନେ ଆଗ୍ରହରେ ଦେଖିବାକୁ ପଳାଇଯାଆନ୍ତି ଏଥିରେ ବହୁତ ଲୋକଙ୍କର ଲାଭ ହୁଏ ଏଥିରେ ବହୁତ ଗରିବ ଲୋକମାନେ ବି ଆଗକୁ ବଢ଼ିଯାଆନ୍ତି ଛୋଟ ଛୋଟ କଳା ପ୍ରଦର୍ଶନ କରି ଦୁନିଆରେ ନିଜର ନାଁ କମାନ୍ତି ଆଉ ନାଁ କମାଇବା ଦ୍ଵାରା ଆଗକୁ ବଢ଼ନ୍ତି ଏଥିରେ ବାପମାଆଙ୍କର ବି ସବୁଠୁ ବଡ଼ ପ୍ରାଧାନ୍ୟ ଆସେ ସେମାନେ ବି ଆମକୁ ସେତିକି ପ୍ରାଧାନ୍ୟ ଦିଅନ୍ତି କି ହଁ ତୁମେମାନେ ବି ଯାଅ ନୃତ୍ୟ କର ଯାହାଦ୍ୱାରା କି ତୁମେ ବି ଆଗକୁ ଯିବ ଆଉ ତୁମମାନଙ୍କ ଜୀବନରେ ସୁଖ ବି ଆସିବ ଚଳପ୍ରଚଳରେ କୌଣସି ବି ବାଧାପ୍ରାପ୍ତ ହେବନି ବାସ୍ ଏତିକି